ନିଯୁକ୍ତି ଏବଂ ସାମାଜିକ ସ୍ଥିତି ଦୃଷ୍ଟିରୁ ମହିଳାମାନଙ୍କ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଭେଦଭାବ ତ ମୁଖ୍ୟ କାରଣ ଏବେ ଦେଖିବାକୁ ଗଲେ ଆଦିବାସୀ ଏବଂ ହରିଜନ ଯାତ୍ରୀମାନଙ୍କୁ ଯେ କୌଣସି ସୁବିଧା ଦିଆଯାଉଛି ଏତିକି ଜେନେରାଲ ପିଲାମାନଙ୍କୁ ସେତିକି କିଛି ସୁବିଧା ଦିଆଯାଉନାହିଁ ସମସ୍ତେ ଭାବୁଛନ୍ତି ଜେନେରାଲ ପିଲା ବହୁତ ଏମିତି ଧନୀ ନିଜେ କରିକି ପଢ଼ିପାରିବେ କିନ୍ତୁ ସେମିତି କିଛି ବି ନାହିଁ ଜେନେରାଲ ପିଲା ତ ବହୁତ କିଛି ଗରିବ ଲୋକ ଅଛନ୍ତି ଯେଉଁମାନଙ୍କର ସ୍ବପ୍ନ ବି କିଛି ପୁରଣ ହୋଇପାରୁନି କାଁହିକି ସରକାର ଦେଖୁଛନ୍ତି ଖାଲି ଆଦିବାସୀ ଆଉ ହରିଜନ ସେମାନଙ୍କୁ ହିଁ ବହୁତ କିଛି ସୁବିଧା ଦେଉଛନ୍ତି ସେଠି ବହୁତ କିଛି ଭେଦଭାବ ରହୁଛି ଯେଉଁଠି ଜେନେରାଲ ପିଲାମାନେ ବହୁତ କିଛି ଗରିବ ଲୋକ ହେଇଥିଲେ ମଧ୍ୟ ସେମାନେ ନିଜେ ବହୁତ ଟ୍ରାଏ କରିକି ଏକ୍ଜାମ୍ ଦେଇଥିଲେ ବି ତାଙ୍କର ଅଧିକ ମାର୍କ ଆସିଥିଲେ ବି ଏସ୍ସି ଏସ୍ଟି ପିଲାଙ୍କର କମ୍ ଆସିଥିଲେ ମଧ୍ୟ ସେମାନଙ୍କୁ ବହୁତ କିଛି ସୁବିଧା ଦେଉଛନ୍ତି କାହିଁକି ନା ଏମାନେ ଜେନେରାଲ ପିଲା ଅଧିକ ମାର୍କ ଆଣିଥିଲେ ବି ଏମାନଙ୍କୁ କିଛି ସେତିକି ସୁବିଧା ଦେଉନାହାନ୍ତି ଲୋକମାନଙ୍କ ଭେଦଭାବ ଦେଖିବାକୁ ଗଲେ ସେମିତି କିଛି ନାହିଁ ସରକାର ଏକା ଏଇଟା ବହୁତ କିଛି ଭେଦଭାବ କାଢ଼ିଛନ୍ତି